ମୋତେ ଗୋଟିଏ ଥର ମୋ ଦିଦିର ବାହାଘର ସମୟରେ ମୋ ବାବା ମୋତେ ଗୋଟିଏ ଥର କହିଥିଲେ ଯେ ବନ୍ଧୁମାନେ ଆସୁଛନ୍ତି ସେମାନଙ୍କ ପାଇଁ ଠିକ୍ ଟାଇମ୍ରେ ଖାଦ୍ୟସବୁ ମାନେ ମିଠା ଆଉ ମିଠା ଆଉ ଥଣ୍ଡା ଆଣିବା ପାଇଁ ତ ମୁଁ ସେତେବେଳେ ଟିକେ ଛୋଟପିଲା ଥିଲି ତ ମୁଁ ଟିକେ ମାଇଣ୍ଡ୍ ଟିକେ ମେଚ୍ୟୁର୍ ନଥିଲା ମୁଁ ଯେତେବେଳେ ଜିନଷ ଆଣିବା ପରିବର୍ତ୍ତେ ମୋ ସାଙ୍ଗମାନଙ୍କ ସହ ପଳାଇଥିଲି ବୁଲିବାକୁ ସେତେବେଳେ ସେମାନେ ସବୁ ମାନେ ଆସି ପାଖାପାଖି ହୋଇଗଲେଣି ତ ମୁଁ ଆଉ ସେ ବିଷୟରେ ନଜର ନାହିଁ ମୋତେ ବାବା ସେତେବେଳେକୁ ଫୋନ୍ କରୁଛନ୍ତି ମାମା ଫୋନ୍ କରୁଛି ମୁଁ ଆଉ ରିସିଭ୍ କଲିନି ମୁଁ ଆଉ ଦେଖିନି ଯେ ଫୋନ୍ ଆସିଛି ବୋଲି ତା'ପରେ ଯେତେବେଳେ ମୁଁ ତାକୁ ଫାର୍ଷ୍ଟଥର ଦେଖିଲି ଦେଖିଲା ବେଳକୁ ସବୁ ମୋ ପାଖକୁ ଚାରି ପାଞ୍ଚ ଥର ବାବା ଫୋନ୍ କରିଛନ୍ତି ଆଉ ବାବା ମୋର ବହୁତ ରାଗି ତ ମୁଁ ଯେତେବେଳେ ଫାର୍ଷ୍ଟ କଲ୍ ବାବାଙ୍କର ଦେଖିଲି ମୋର ସେଇଠୁ ମନେ ପଡ଼ିଗଲା ଆରେ ହେ ମୋତେ ସେଇଠୁ ନେଇକି ଯିବାର ଥିଲା ମୁଁ ଆସିକି ଆଡ଼େ ମୁଁ ସେଠି ଭାବିକି ମୁଁ କିଛି କରିପାରିଲିନି ତ ମୁଁ ତାପରେ ମୁଁ ସେଠି ଫୋନ୍ କଲି ମୋ ସାଙ୍ଗଟାକୁ ମୁଁ କହିଲି ଭାଇ ମୁଁ ତୋ ଗୋଡ ଧରୁଛି ରିକ୍ୱେଷ୍ଟ୍ କରୁଛି ପ୍ଲିଜ଼୍ ଟିକେ ଯାଇକି ଟିକେ ଥଣ୍ଡା ନେଇଆ ଟିକେ ଇଏ କରେ ତା'ପରେ ସିଏ କହିଲା ତା ପାଖରେ ପଇସା ନାହିଁ ମୁଁ କହିଲି ତୋ ମାମାଙ୍କ ଠାରୁ ପଇସା ନେଇକି ଯାଇଥା ଆଉ ଦୁଇଟା ଦୁଇ ଲିଟିରିଆ ଥଣ୍ଡା ମିଠା ପିଠା ମିଠା ଆଉ ରସଗୋ ମିଠା ଆଉ ଛଣାଛଣି ସିଙ୍ଗଡ଼ା ଆଉ ପିଆଜି ବରା ମିଶାଇକି ଟିକେ ନେଇଯା ମୋ ଭାଇଟା ପରା ମୁଁ ତାକୁ ଏତେ ରିକ୍ୱେଷ୍ଟ୍ କରି କରି କରି କରି ଭାଗ୍ୟ ଭଲ ସେ ଯା ହେଉ ତା ମାମାଙ୍କ ଠାରୁ ପାଞ୍ଚଶହ ଟଙ୍କା ମୋ ନାଁ କହିକି କହିଲା ଯେ ଅର୍ଜେଣ୍ଟ୍ ଅଛି ତ ମୋ ନାଁ କହିଲା ବେଳକୁ ତା ମାମା ତାକୁ ଦେଲେ ଯେହେତୁ ଭଲ ସାଙ୍ଗ ସିଏ ଦେଲେ ଆମେ ସିଏ ନେଇକରି ଗଲା ଆଉ ସେ ନେଇକରି ଗଲାପରେ ବାବା ତ ପଚାରିଲେ ସେ ସିଏ କୁଆଡ଼େ ଗଲା ତା'ପରେ ସେ କହିଲା ସେ ମଉସା ସେ ବାହାରେ ଅଛି ମୋତେ କହିଲା ତ ଯାଇକି ଦେଇ ଦବାକୁ ଆମେ ଦୁଇଜଣ ଯାଇଥିଲୁ ତ ସେ ପରିସ୍ଥିତି ଯେଉଁଟା କି ମୋର କେବେ ଭୁଲିପାରିବିନି ମୋ ସାଙ୍ଗ ମୋତେ ବହୁତ ସାହାଯ୍ୟ କରିଥିଲା ଆଉ ମୁଁ ଆଡ଼େ ଖେଳିବାକୁ ପଳାଇଥିଲି ବାବା ଜାଣିଥିଲେ ବହେ ମୋତେ ବାଡ଼େଇଥାନ୍ତେ ତ ଯା ହେଉ ମୋ ସାଙ୍ଗପାଇଁ ମୁଁ ବଞ୍ଚିଲି ଏଇଟା ମୁଁ ନିଶ୍ଚିନ୍ତଭାବେ ମନେ ରଖିବି ଛୋଟ ଘଟଣା ହେଉ କିନ୍ତୁ ନିହାତି ଭାବରେ ମୋ ମନରେ ରହିବ